ବିଶେଷ କରି ହବି ମାନଙ୍କ ମଧ୍ୟରୁ ମୋର ଆଉ ଗୋଟେ ବହୁତ ଭଲ ହବି ହେଉଛି ବାଇକ୍ ରାଇଡ଼ିଙ୍ଗ୍ କରିବା ଯେଉଁଟାକି ବାଇକିଙ୍ଗ୍ ବୋଲିକି କହୁ ବିଶେଷ ବିଭିନ୍ନ ପ୍ରକାର ବାଇକ୍ ରହିଅଛି ତ ରାଇଡ଼ିଙ୍ଗ୍ ପାଏ ବୋଲିକି ମଧ୍ୟ ଯୋ ମୁଖ୍ୟ ବାଇକ୍ ଅଛି ସେଇଟା ବିଶେଷ ଭାବରେ ମୋତେ ଯେଉଁଟା ପସନ୍ଦ ଲାଗେ ସେଇଟା ହେଉଛି ଆମର ଯେଉଁ ବିଭିନ୍ନପ୍ରକାର ବାଇକ୍ ଅଛି ସେ ମଧ୍ୟରୁ ଆର ୱାନ୍ ଫାଇବ୍ ଯେଉଁଟା ଅଛି ଆମର ରେସ୍ର ବାଇକ୍ ସେଇଟା ମଧ୍ୟ ପସନ୍ଦ ହୁଏ ଚଲେଇବାପାଇଁ ବୋଲିକି ଲଙ୍ଗ ଜର୍ଣ୍ଣି ବୋଲିକି ଆଉ ମନେକର ଯଦି ଆଉ ଉପର ଲେବେଲ୍କୁ ଯିବ ବାଇକ୍ ମାନଙ୍କ ମଧ୍ୟରୁ ତ ଆଉ ଗୋଟେ ଅଛି ଯେଉଁଟାକି ଆମର ୟୁଟ୍ୟୁବ୍ର ମାନେ ୟୁଜ୍ କରନ୍ତି ସେଇଟା ଯେଉଁ ଆମର ନିନ୍ଞ୍ଜା ବୋଲିକି କହୁ ଆମେ ସେ ବାଇକ୍ ମାନେ ମଧ୍ୟ ଅଛି ଆଉ ବିଭିନ୍ନପ୍ରକାର ବାଇକ୍ ଯେଉଁ ବି ଏମ ଡ଼ବ୍ଲୁ ବାଇକ୍ ଏସବୁ ଅଛି ଏସବୁ ରାଇଡ଼ିଙ୍ଗ୍ ପାଏ ବୋଲିକି ଲଙ୍ଗ ଜର୍ଣ୍ଣି ପାଏ ବୋଲିକି ବହୁତ ସୁବିଧା ତ ଏ ରାଇଡ଼ିଙ୍ଗ୍ ବିଷୟରେ ଯେଉଁ ବାଇକିଙ୍ଗ୍ ବିଷୟରେ ମୁଁ କହିବା ପାଇଁ ଚାହେଁ ଯଦି ଆପଣ ଗୋଟେ ଟୁର କରିବାପାଇଁ ଚାହାଁନ୍ତି ତାହେଲେ ନିଜର ସେଫ୍ଟି ମୁଖ୍ୟତଃ ବିଶେଷ ଆବଶ୍ୟକ ସେ ସେଫ୍ଟି ମାନଙ୍କ ମଧ୍ୟରୁ ଯେଉଁଟା ହେଲମେଟ୍ ଆପଣଙ୍କର ବହୁତ ଜରୁରୀ ଅଟେ ମୁଖ୍ୟ ହେଲମେଟ୍ ତା'ପରେ ଆପଣ ଗୋଟେ ଛୋଟିଆ ବାଇକ୍ ଯେଉଁ ବାଇକ୍ ବାଇକ୍ ନେବେ ତା' ସହିତ ହେଲମେଟ୍ ଲଗାଇବା ସହିତ ଆମର ଯେଉଁ ହ୍ୟାଣ୍ଡ୍ ଗ୍ଲୋଭସ୍ ରହୁଛି ହ୍ୟାଣ୍ଡ୍ ଗ୍ଲୋବସ୍ ବସ୍ ନେବେ ତା'ପରେ ଯେଉଁ ଜ୍ୟାକେଟ୍ ରହୁଛି ଜ୍ୟାକେଟ୍ ନେବେ ତା'ପରେ ଆପଣଙ୍କର ଯେତେ ସବୁ ଆବଶ୍ୟକୀୟ ଯେଉଁ ବା ପାଣି ହେଉକି ଯାହା ହେଉଛି ହେଉ ଛୋଟିଆ ବ୍ୟାଗ୍ରେ ଆପ ଆପଣ ନେଇପାରିବେ ତ ଦୃଷ୍ଟିରେ ରଖିକି ଆପଣ ଯଦି ଏକାକୀ ଯାଉଛନ୍ତି ବାଇକ୍ ରାଇଡ଼ିଙ୍ଗ୍ ପାଇଁ ବୋଲିକି ମୋ ଉଦ୍ଦେଶ୍ୟରେ ସେଇଟା ଭଲ ନୁହେଁ ଏକାକୀ ଯିବାଟା ଆମେ ତ ଯେ ଯେବେ ରାଇଡ଼ିଙ୍ଗ୍ କରିବା ପାଇଁ ଯାଉ ଯାଉଛୁ ଆମେ ସାଙ୍ଗସାଥୀଙ୍କ ମାନଙ୍କ ଦ୍ୱାରା ହିଁ ରାଇଡ଼ିଙ୍ଗ୍ କରିବା ପାଇଁ ବୋଲିକି ଯାଉ ଯେଉଁଟାକି ବହୁତ ଭଲଲାଗେ ସମସ୍ତେ ଆସନ୍ତି ଗୋଟେ ପାଞ୍ଚଜଣ ସାଙ୍ଗ ବା ଚାରିଜଣ ସାଙ୍ଗ ଯଦି ଗୋଟେ ଗୋଟେ ବାଇକ୍ ଧରିକି ଦୁଇଟି ବାଇକ୍ରେ ଯଦି ଆମେ ଚାରିଜଣ ସାଙ୍ଗ ଯାଉ ନହେଲେ ଆଉ ଗୋଟେ ବାଇକ୍ରେ ବା ଆଉ ଗୋଟେ ବାଇକ୍ ଅଧିକ ନେଇକି ଯଦି ଆମେ ଛଅଜଣ ସାଙ୍ଗ ଯାଉ ଟୁର୍ ପାଇଁ ବୋଲିକି ବହୁତ ଭଲଲାଗେ ଆମେ ବିଶେଷ କରି ନିଜର ସେଫ୍ଟିରେ ହିଁ ବାଇକ୍ ଚଲାଉ ବିନା ସେଫ୍ଟିରେ ଆମେ କେବେବି ଯିବୁ ନାହିଁ ଓ ଯେଉଁ ଆମର ସ୍ପିଡ଼୍ ରହୁଛି ଯେଉଁଟା ବାଇକ୍ର ସ୍ପିଡ଼୍ ରହୁଛି ଏତେ ମଧ୍ୟ ଆମେ ସ୍ପିଡ଼ ନେଉନାହିଁ ବେଶୀ ହେଲେ ତ ଆମେ ଗଲେ ଯେଉଁ ବାଇକ୍ର ସ୍ପିଡ଼୍ ରହୁଛି ଅଶୀରୁ ଶହେ ଯଦି ଏମିତି ରାସ୍ତା ଭଲ ରାସ୍ତା ହୁଏ ତାହେଲେ ହି ଆମେ ଶହେରୁ ଉପରକୁ ଯାଉ ଆଉ ରୋଡ଼ ସେଫ୍ଟି ରୋଡ଼ ସେଫ୍ଟି ଉପାୟ ମଧ୍ୟ ଆମେ ଭଲ ଭାବରେ ଜାଣୁ ଯେଉଁ ରୋଡ଼ ସେଫ୍ଟି ଉପାୟ ସବୁ ରହୁଛି ସେ ସବୁକୁ ଆମେ ଦୃଷ୍ଟିରେ ରଖିକି ହିଁ ରାଇଡ଼ିଙ୍ଗରେ ବାହାରୁ ଆଉ ମୁଁ ଏକାକୀ ରାଇଡ଼ିଙ୍ଗ୍ କରିବାପାଇଁ ବୋଲି ପସନ୍ଦ ନାଇଁ ଆଉ ଆପଣମାନେ ଯଦି ରାଇଡ଼ିଙ୍ଗ୍ କରିବାକୁ ଚାହାଁନ୍ତି ତାହେଲେ ସାଙ୍ଗସାଥୀମାନଙ୍କ ଦ୍ୱାରାହିଁ ରାଇଡ଼ିଙ୍ଗକୁ ଗଲେ ବହୁତ ଭଲ ହୁଏ ତା'ପରେ ରାଇଡ଼ିଙ୍ଗ୍ କରିବା ପୂର୍ବରୁ ଆପଣମାନେ ଗୋଟେ ନକ୍ସା ବନେଇବା ଜରୁରୀ କେଉଁଠି ପେଟ୍ରୋଲ୍ ଟ୍ୟାଙ୍କ୍ ଅଛି କେଉଁଠି ରହିବା ଆବଶ୍ୟକ କେଉଁଠି ରାତି କ୍ଷେପଣ କରିବ ଏସବୁ ବିଷୟରେ ଧାରଣା ରଖିକି ହିଁ ଆପଣମାନେ ସେ ସ୍ପେଶାଲ ଗୋଟେ ପ୍ଲାନ୍ ବନେଇକି ହିଁ ଆପଣ ରାଇଡ଼ିଙ୍ଗରେ ଯାଆନ୍ତୁ ଆମେ ଯଦି ଯାଉଛୁ ରାଇଡ଼ିଙ୍ଗରେ ତାହାଲେ ସେ ପ୍ଲାନ୍ ବନେଇକି ଯାଉ କେଉଁଠି ରହିବା ଆବଶ୍ୟକ କେଉଁଠି ପେଟ୍ରୋଲ୍ ଟ୍ୟାଙ୍କ୍ ଅଛି ଆଉ କେତେ ପେଟ୍ରୋଲ୍ ଖାଇବ ଏସବୁ ଯଦି ଆପଣ ଏ ଏ ପ୍ଲାନ୍ ବନେଇକି ଯଦି ଯିବେ ନାହିଁ ତାହେଲେ ରାସ୍ତାରେ ଆପଣ ବହୁତପ୍ରକାର ଅସୁବିଧାର ସମ୍ମୁଖୀନ ହେଇପାରିବେ ତେଣୁ ରାଇଡ଼ିଙ୍ଗ୍ ହେଉଛି ମୋର ଗୋଟେ ଫେବରାଇଟ୍ ବହୁତ ଭଲ ହବି ମୁଁ ରୋଡ଼ ସେଫ୍ଟିକୁ ନେଇକି ହିଁ ରାଇଡ଼ିଙ୍ଗ୍ କରେ ଆଉ ଅନଲାଇନ୍ ବିନା ସେଫ୍ଟିରେ ହେଲମେଟ୍ ଫେଲମେଟ ଯଦି ରହିବ ନାହିଁ ତାହେଲେ ମୁଁ କେବେ ମଧ୍ୟ ରାଇଡ଼ିଙ୍ଗ୍ କରିବାକୁ ପସନ୍ଦ କରେ ନାହିଁ